ଭାରତର ଲୋକପ୍ରିୟ ଗୁରୁ ହୁଅନ୍ତି ରାମଦେବ ଆଉ ସେମାନେ ଆମ ବାପା ଅଜାକୁ ଯେଉଁ ପଦ୍ମାସନ ଶିଖେଇ ଥିଲେ ଆମେ ତାଙ୍କଠୁ ଶିଖିଛୁ ସୂର୍ଯ୍ୟ ନମସ୍କାର ପଦ୍ମାସନ ଏମିତି କେତେ ଗୁଡ଼ିଏ ଶିଖେଇ ଥିଲେ ବ୍ୟାୟାମ୍ ଶିଖେଇଥିଲେ ଆଉ ଆମେ ସେମିତି କରି ଚାଲିଛୁ ଆଉ